ସ୍ୱାସ୍ଥ୍ୟ ସେବା ସରକାରଙ୍କର ଯୋଜନା ପଦକ୍ଷେପ ବିଷୟରେ ଆମେ ମାନେ ଅବଗତ ଅଛୁ ଏହି ଯୋଜନାରେ ସରକାର ଆମକୁ ଗୋଟିଏ କାର୍ଡ଼ ଦେଇଛନ୍ତି କୌଣସି ଚିକିତ୍ସାଳୟ ବା ମେଡ଼ିକାଲରେ ଗଲେ ମଧ୍ୟ ସେଟା ଧରିକି ଗଲେ ଆମକୁ ଫ୍ରି ଚିକିତ୍ସା ମିଳିଥାଏ ଏହି ଚିକିତ୍ସା ଦ୍ୱାରା ଆମେ କୌଣସି ବାହାର ମେଡ଼ିକାଲ ଗଲେ ମଧ୍ୟ ଆମକୁ ପଇସାରେ ପଇସାକୁ ହେବାର ଦରକାର ନାହିଁ ଯାହାକି ଆମ ସେ କାର୍ଡ଼ରୁ ହିଁ ଆମକୁ ଫ୍ରି ଚିକିତ୍ସା ମିଳିଥାଏ ବା ସେଠାରୁ ହିଁ ଚିକିତ୍ସା କରିଥାନ୍ତି ବା ଭଲ କରିଦେଇଥାନ୍ତି ଏହାଦ୍ୱାରା ଆମେ ଯୋଜନାର ଲାଭ ପାଇ ପାଇଛୁ ଏମିତି କରିବା ଦ୍ୱାରା ଆମର ସମସ୍ତ ଗ୍ରାମର ଲୋକ ମଧ୍ୟ ଏହା ଏହିଇ କାର୍ଡ଼କୁ ନେଇ ମେଡ଼ିକାଲରୁ ଫ୍ରି ଚିକିତ୍ସା କରୁଛନ୍ତି ବା କରାଉଛନ୍ତି ଏହା ହେଉଛି ଆମର ଫାଇଦା